ହ୍ୟାଲୋ ହଁ ଭାଇ ଗୁଡ଼୍ ଇଭିନିଂ ଆଉ କ'ଣ କରୁଛନ୍ତି ବୋରିଂ ହେଇଗଲା ସନ୍ଡ଼େ ଅଛି ଆଉ କ'ଣ କରିବି ଆଉ ତ ମୁଁ କହିଲି ସନ୍ଡ଼େ ତ ଅଛି ଆଉ କ'ଣ କରିବା କୁହନ୍ତୁ ସବୁବେଳେ ସେଇ ଯାଗା ଯାଉଛନ୍ତି ତା'ପରେ ଖରା ବି ଜୋର ହେଉଛି ହଁ ହୁଁ ବଢ଼ିଆ ହେବ ବଢ଼ିଆ ହେବ ହଁ ହଁ ଠିକ୍ ଅଛି ହଁ କିନ୍ତୁ ସେଇଠି ଦେଖିବାଟା ଗୋଟେ ଅଲଗା

ନିଶ୍ଚିତ ଭାଇ ହଁ ହଁ ହଁ ହଁ ହଁ ହଁ ହଁ

ନାଇଁ ଆମେ ଏତେ ଦୂର କ'ଣ ପାଇଁ ଯିବା ଆମେ କୋରାପୁଟରେ ଦେଖିଦେବା ହଁ ହଁ ହଁ ନିଶ୍ଚିତ ତା'ହେଲେ ଗୋଟେ କାମ କରନ୍ତୁ ତିନିଟା ସୋରେ କରିଦିଅନ୍ତୁ ଟିକେଟ୍ ତିନିଟାରୁ ଛଅଟା ଇଭିନିଂଟା ଖାଇବା ପିଇବା କରିକିରି ବାହାରିଯିବା ଆଚ୍ଛା ଦେଖିବା ବାକି ଇଣ୍ଟରଭାଲ୍ ଟାଇମ୍ରେ ମଧ୍ୟ ସେଇଠୁ କିଛି ସ୍ନାକ୍ସ୍ ଚାହା ଫାହା ମିଳେନା ମିଳେନି ଚାହା ତ ଗରମ ବି ହେବ କୋଲ୍ଡ ଡ୍ରିଙ୍କସ୍ଟେ ମଗାଇ ଦେବା ଆଉ ହଁ ହଁ ହଁ ମିକ୍ସଚର୍ ବାସ୍ ବାସ୍ ବାସ୍ ହଁ ହଁ ହଁ ଠିକ୍ ବଢ଼ିଆ ହେବ ବହୁତ ବଢ଼ିଆ କୋଲ୍ଡ ଡ୍ରିଙ୍କ୍ସ୍ ନ ହେଲେ ମଜା ନାହିଁ ବହୁତ ବହୁତ ବଢ଼ିଆ ହେବ ହଁ ହଁ ହଁ ତା'ହେଲେ ଠିକ୍ ଅଛି ବାଲକୋନି ପାଇଁ କନ୍ଫର୍ମ କରି ଦିଅନ୍ତୁ ଖାଆ ପିଆ କରିକି ବାହାରିଯିବା ଆଉ ହଉ ଠିକ୍ ଅଛି ଭାଇ ହଁ ଆସ କ'ଣ କହିଲେ ନାଇଁ ଆଉ କିଛି ନାହିଁ ଏକ୍ସାଇଟେଡ଼୍ ପୁରା ଯିବା ଆଉ ଠିକ୍ ଅଛି ରଖିଲି ବାଏ